ହ୍ୟାଲୋ ହଁ ଭାଇ ନମସ୍କାର ଆପଣ କ'ଣ ଅଟୋ ଚଲାନ୍ତି ହଁ ହଉ ଆଚ୍ଛା ଆମେ ଟିକିଏ ପୁରୀ ଯାଇଥାନ୍ତୁ କେତେଟା ମନ୍ଦିର ବୁଲିଥାନ୍ତୁ ଆଉ କେତେଟା ଯେଉଁ ପ୍ଲେସ୍ ଅଛି ଦର୍ଶନୀୟସ୍ଥଳୀ ବୁଲିଥାନ୍ତୁ ଆଚ୍ଛା କେମିତି କ'ଣ ଚାର୍ଜେସ୍ ଲାଗୁଛି ଭଡ଼ା କେମିତି ନେଉଛନ୍ତି ପୁରୀ ମନ୍ଦିର ଯାଇଥାନ୍ତୁ ପାଖାପାଖି ଯେଉଁ ଅଛି ସି ବିଚ୍ ଆଉ କୋଣାର୍କ ମନ୍ଦିର ଏମିତି ଚାରି ପାଞ୍ଚଟା ଜାଗା ଟିକିଏ ବୁଲିଥାନ୍ତୁ ଆଉ ହଁ ହଁ ଦି ହଜାର ଆହୁରି କମ୍ କଲେ ହେବନି ହଁ ସେ ତ ଠିକ୍ କଥା ଯେ ଆଉ ନା ନା ଆଉ ଅଧିକ ଜାଗା ଟିକିଏ ବୁଲାଇବେ ସେତିକିରେ ମାନେ ସେ ଦୁଇ ହଜାର ଯେଉଁ କହୁନାହାନ୍ତି ଫିସ୍ଟା ନା ଆଉ ଆଉ କେତେଟା ଜାଗା ବୁଲେଇବେ ସେତିକିରେ

ନାଇଁ ଯିବାର ତ ଅଛି ସେଥିପାଇଁ ତ କଲ୍ କରିଥିଲି ଆଉ ତା'ପରେ କ'ଣ ଆଭେଲେବୁଲ୍ ଏପଟେ ଆଉ ଗାଡ଼ି ମିଳୁନି ଯେହେତୁ ତେଣୁକରି ଯିବା ବୋଲି କହୁଥିଲି ଆଉ

ହଁ ହଁ ହଁ ତା'ହେଲେ ଯିବା ତା'ହେଲେ କେତେବେଳେ ବାହାରିବା କ'ଣ ନାଇଁ ସକାଳୁ ଟିକିଏ ଆମେ ବାହାରିଥିଲେ ଭଲ ହୋଇଥାନ୍ତା ବୋଲି କହୁଥିଲି କାରଣ ସକାଳୁ ଗଲେ ଟିକିଏ ଅଧିକ ଜାଗା ଟିକିଏ ବୁଲିଥାନ୍ତେ ତା'ପରେ ଯେହେତୁ ଖରାଦିନ ହଁ ଯିବୁ ଆମ ଫ୍ୟାମିଲି ଦୁଇ ତିନି ଜଣ ହୋଇକି ଯିବୁ ଆଉ ହଁ ଦୁଇ ତିନି ଜଣ ଗଲେ କ'ଣ କି ନାଇଁ ଶୁୁଣୁନାହାନ୍ତି ଯଦି ସକାଳୁ ଟିକିଏ ବାହାରିଲେ ଯେହେତୁ ଏବେ ଖରାଦିନ ତେଣୁକରି ଆରମ୍ସେ ଅଧିକ ଜାଗା ବୁଲିକି ପୁରା ଯାଇକି ଆସିପାରନ୍ତେ ଆଉ ଆମେ ପୁରୀରୁ ବାହାରିବା ପ୍ରଥମେ ପୁରୀରୁ ଏଇ କିଲୋମିଟର୍ ପୂର୍ବରୁ ରାମଚଣ୍ଡି ମାନେ ପୁରୀ ତା'ପରେ ଯିବା କୋଣାର୍କ ତା'ପରେ ଅନ୍ୟ ଏ ଯେଉଁ ସମୂଦ୍ରଭାଗା ବୁଲିକିରି କେତେଟା ଜାଗା ବୁଲିବା କେତେଟା ଭିତରେ ଯିବା ମାନେ ତଥାପି କେତେ ସମୟ ଲାଗିବ ଏତିକି ବୁଲିବା ପାଇଁ ତିନି ଚାରି ଘଣ୍ଟା ଲାଗିଯିବ ଆଚ୍ଛା ହଉ ମଝିରେ ତ ପୁଣି ଖାନା ପିନା ହେବ ନା ଖାଲି ବୁଲୁଥିବା ନା କ'ଣ ନା ମାନେ ଆଗେ ତ ଖାନା ପିନା ଯାହା ହେଲେ ତ କିଛି ଟିଫିନ୍ କି ଯାହା ହେଲେ ବି ତ ସ୍ନାକ୍ସ ମାନେ ଖାଇବା ନା ବାଟରେ ଆଉ ସେଇ ଯେଉଁ ଚାରି ଘଣ୍ଟା ଯେଉଁ କହିଲେ ତାଠୁ ବଢ଼ିଲେ କ'ଣ ଏକ୍ସଟ୍ରା ଚାର୍ଜେସ୍ ନେବେ ନା କ'ଣ

ହଁ ହଁ ହଉ ହଉ ଠିକ୍ ଅଛି ଆଉ ଯିବା ଆଉ ଏତେ ଭାବିଲେ ହେବ କି ହଉ ରଖୁଛି ଭାଇ ତା'ହେଲେ ରଖୁଛି